ଆମର୍ ଓଡ଼ିଶା ଆଜ୍ଞା ଗୁଟେ କୃଷି ଚାଷୀ ଏରିଆ ହେ ଆରୁ ସେଥିର୍ ଭିତରୁ ଆଜ୍ଞା ଆମ ବରଗଡ଼୍ ଜିଲ୍ଲା ହଉଛେ ମେନ୍ ଭାତ ହାଣ୍ଡି ଯେନ୍ତା ବଲୁଛ କୃଷି ଏରା ଓଡ଼ିଶାକେ ଖାଦ୍ୟ ଦେଉଛୁ ଭାରତ କେ ଆଜ୍ଞା ଖାଦ୍ୟ ଦଉଛେ ଆଜ୍ଞା ଆମର୍ ଚାଷ୍ ଆମର୍ ବରଗଡ଼୍ ଜିଲ୍ଲାର ମେନ୍ଟା ହେଉଛି ଚାଷ୍ ଚାଷ୍ କାମ୍ ଯେନ୍ତା ଆଜ୍ଞା ଧାନ୍ ମେନ୍ ଟା ହଉଛେ ଧାନ୍ ତାପରେ ପନିପରିବା ଏନ୍ତା ସବେ କରୁଚୁଁ ପନିପରିବା କଲେ ସବୁ ଆଡ଼ିକେ ପଠଉଛୁଁ ଧାନ୍ ତ ଆଜ୍ଞା ସବ୍ ସବୁ ସବୁ ସବୁ ଘରେ ଧାନ୍ ଆଜ୍ଞା କ୍ୟୁଣ୍ଟାଲ୍ କ୍ୟୁଣ୍ଟାଲ୍ ସଭିଏ କରୁଛୁଁ ଆର୍ ଆଜ୍ଞା ନା ପାଇଛେ ବୋଲେ ଭାତ ହାଣ୍ଡି ଆମର ବରଗଡ଼୍ ଆରୁ ହୀରାକୁଦ୍ ଡ଼୍ୟାମ୍ର ଲାଗି ହେଲା କେନାଲ୍ ପାନ୍ କେନାଲ୍ ପାନ୍ ଆଇଲା ବୋଲି କରି ବରଗଡ଼୍ ଡ଼ିଷ୍ଟ୍ରିକ୍ ଇନ ଆଜ୍ଞା ଚାଷ୍ବାସ୍ ହେଲା ଭଲ୍ କେନାଲ୍ ସବୁଆଡ଼େ ବ୍ୟାପିଲା ଆଉ ଭଲ୍ ଚାଷ୍ବାସ୍ ହଉଛେ ଧାନ୍ ଧାନ୍ଟା ମେନ୍ ତାପରେ ପନିପରିବା ସବୁପ୍ରକାର୍ ବାହାରୁଛି ଆର୍ ସବୁ ଆଡ଼ିକେ ଆମେ ଖାଇବାର୍ କେ ଦେଉଛୁଁ ଆର୍ ସବୁ ଲୋକ୍ କେ ଦେଉଛୁଁ ଆର୍ ଭଲ୍ କରି ଅଛନ୍